ଆମ ସମାଜରେ ପାରିବାରିକ ଲିଙ୍ଗ ଗତ ଭେଦଭାବ ରହିଥାଏ କାରଣ ଗୋଟିଏ ପୁରୁଷ ପାଖରେ ସବୁବେଳେ ନାରୀ ଛୋଟ ହୋଇକି ରହିଥାଏ ଏବେ ତ ଆଉ ସେ ଜିନିଷ ନାହିଁ ନାରୀ ପୁରୁଷ ଉଭୟେ ସମାନ ହୋଇଗଲେଣି ନାରୀଟିଏ ଏବେ ଯାହା କରୁଛି ପୁରୁଷ ଟିଏ ବି ସେୟା କରୁଛି ଆଉ ଏହା ହେଉଛି କଳୁଷିତ ଭୂମିକାରେ କାରଣ ପିଲାମାନେ ଏହି ଶିକ୍ଷାଗତ କରିବାକୁ ଯିବାକୁ ରାତିରେ ପୁଅ ଟିଏ ଶିକ୍ଷାଗତ କରିବାକୁ ଯାଇପାରୁଛି କିନ୍ତୁ ଝିଅଟିକୁ ଛାଡ଼ିବା ପାଇଁ କା ଦଶ ଥର ଭାବିବାକୁ ପଡ଼ୁଛି କାରଣ ଏ ଲୋକ ଏ ସମାଜ ଆଜିକାଲି ଭଲ ନାହିଁ ମଦୁଆ ଟିଏ କି ଭଲ ଲୋକ ବି ଆଜି କେହି ହାବୁଡ଼ ପଡ଼ୁନାହାନ୍ତି ଝିଅ ମାନଙ୍କୁ ଦୁଷ୍କର୍ମ କରୁଛନ୍ତି ଏଆଡୁ ତେଣୁକରି କିଛି କୁଆଡ଼େ ଛାଡ଼ିବାକୁ ବି ମନ ହେଉନି ରାତିରେ ଝିଅ ମାନେ ଟ୍ୟୁସନ ଯିବାକୁ ବି ଭୟ କରୁଛନ୍ତି ଆମର ସବୁବେଳେ ସେହି ଛୋଟ କଥା ଦେଖି ପୁରୁଷ ମାନଙ୍କ ସକାଶେ ନାରୀମାନେ ହିଁ ହଇରାଣ ହେଉଛନ୍ତି ନାରୀ ପୁରୁଷ ସମାନ ବୋଲି ସମାଜ କହିଛି ମୁଖ୍ୟମନ୍ତ୍ରୀ କହୁଛନ୍ତି ସମସ୍ତେ କହୁଛନ୍ତି ରାଜନୈତିକ ନେତା ବି କହୁଛନ୍ତି କିନ୍ତୁ ଆମ ଦୁନିଆଁ କିଛିଟା ବି ଛୋଟ ଲୋକ ଅଛନ୍ତି ବୁଝି ପାରୁନାହାନ୍ତି ସେମାନଙ୍କର ବୁଝିବା ଶକ୍ତି କମ ସେହିମାନେ ହିଁ ଦୁର୍ବଳ କରୁଛନ୍ତି ସମାଜକୁ କଳୁଷିତ କରିକି ସେହିମାନଙ୍କ ଲାଗି ସବୁଠି ଅସୁବିଧାରେ ପିଲାମାନେ ସମ୍ମୁଖୀନ